ସେ ଜାଗାରେ ଜଲ୍ଦି ଟିକେ ପହଞ୍ଚାଅ ଯେ ସେ ଜାଗାକେ ଯିବାର୍ ଲାଗି ଟିକେ ଚେଷ୍ଟା କର କେନ୍ତା କର୍ମା ହେନ୍ତା ଅଟ୍କି ଥିମା ହେବା କେଁ କେନ୍ତା ଟିକେ ପହଁଞ୍ଚା ତାମାନେ ସେ ଜାଗାକେ ବୋଲେ ହଁ ହଁ ଠିକ୍ ଅଛି ବୋଲେ ଦେଖନ୍ କିନ୍ କିନ୍ ଆଡ଼େ ରାସ୍ତା ଅସି ଏନ୍ତା ଟିକେ ସୁବିଧା କର ଟିକେ ତାହାନେ ଦେଖ କେତେବେଳେ ଅଟ୍କିମା ତାହାନେ ଦେଖ ଟିକେ ଭଲ୍ କରି ଦେଖ ଟିକେ ତାହେନେ ତୁ ଯେ ସିନେ ତା ମାନେ ହଏ ହଉ ଟିକେ ଜଲ୍ଦି ଗଲେ ଗଲେ ଟିକେ ଭଲ୍ ହେତା ତାହାନେ ଯାଗାକେ ବୁଝିବା କି ନିହାତି ହେତିର୍ ଲାଗି ଏମର୍ଜେନ୍ସି ହେ ନା ହୋ ଆରୁ ଏଇନେ ଅଟ୍କି ଥିମା କାଁ ଠିକ୍ ଅଛି ସିନେ ଦେଖ ସିନେ ଦେଖ ଦେଖ କେନ୍କେ ନା ନା ଯିବାଁ କେଁ ସଟ୍କଟ୍ ରାସ୍ତାରେ ଟିକେ ଦେଖୁନ୍ ଏଇଟା ଏଇଟା ଜାମ୍ ହେଇଗଲା ନ ରାସ୍ତା ନୁ ଅଟ୍କି ଥିବା କେଁ ହୋ ଭଲ୍ କି ଟିକେ ଦେଖ ଗାଡ଼ିରେ ତମ ଅସୁବିଧା କିଛି ନେଇ ନ ତ ହ ହ ହ ଠିକ୍ ଅଛି ଠିକ୍ ଅଛି ତିଲ୍ ଦେଖ ହୋ ଗାଡ଼ିଥି ବାଟେ ଘାଟେ ତିଲ୍ ମିଲ୍ବା ନା ମିଲ୍ବା କାଁ ବୁଝିଲ କି ତମର୍ ଗାଡ଼ି ବି ପ୍ରୋବ୍ଲେମ୍ ବତାସି ହଁ ତ ସେଥିର୍ ଲାଗି କହୁଛେ ମୁଇଁ ତମକୁ ଏଇନେ ଗାଡ଼ି ବାଡ଼ି ମାନେ ଏଇଟା ଗାଡ଼ି ବାଡ଼ି ବାଟେ ଘାଟେ କାହିଁ ମେକାନିକ୍ ଦୁକାନ୍ ନାଇନ ଦୁକାନ କାହିଁ ନାଇନ ଫେରେ ତାହା ଜାଣିକି ଦେଖ ସେ ଟାଙ୍କି ପାଣି ବି ଅଛି ନା ଜଙ୍ଗଲ୍ ରାସ୍ତାକେ ଯିବା ଫେରେ ଯାହା ଟାଙ୍କି ପାଣି ନେଇଥିବା ଦ୍ୱାରା ତମେ ତିଲ୍ ତୁଲା କେତେ କେତେ ଲାଗ୍ବାଏ ଭର ହଁ ଆଉ କେନ୍ ବାଟେ ଯିବା ବାର୍ମା ସେ ରାସ୍ତା ଟିକେ ଦେଖ ତା ନାମ ଗୁଡ଼ା ତମେ କେ ଜିନ୍ ତମେ ଜିନ୍ ରାସ୍ତା ଚିହ୍ନି ପାର୍ଲେ ବି ଚଲ୍ବାଟା ନେଇ ତମରି ହିସାବେ ଆମେ ଯିବୁଁ ହେଲା ତମେ ତ ରାସ୍ତା ନୁ ତମେ ତ ଗାଡ଼ି ଚଲଉଛ ନା ହ ତମେ ତ ଦେଖିଥିବ ନା ରାସ୍ତା ମାନେ କେନ୍ ବାଟେ ଯିବ ଯେ ଆମେ ଦେଖି ଯିବୁଁ କେତେବେଳେ ତମେ ସବୁଆଡ଼େ ଗାଡ଼ି ଚଲଉଛ ତମେ ଜାଣିବ ନା କେତେ ତେଲ୍ ଲାଗ୍ବା ଏ ତେଲ୍ ବି ଭର ଆଁ

ଠିକ୍ ଅଛି ଦିନେ କେତେ ପଇସା ଲାଗ୍ବା କେତେ ଲିଟର୍ ଭର୍ବୋ ଇଏ ପାଞ୍ଚ୍ ଲିଟର୍ ପାଞ୍ଚଶହ ଟଙ୍କା ନେଲେ ହେବା ପାଞ୍ଚଶହ ଟଙ୍କା ନେଇ ଜାନ ହ ଓଃ ହ ପାଞ୍ଚଶହ ଟଙ୍କା ଧର୍ବା କେ ଇେ କର୍ମା କେ ପାଞ୍ଚଶହ ଟଙ୍କା ତେଲ୍ ଭରିଥାନ୍ତ ୟାହାନ୍ କେ ତ ତମ ତେଲ୍ ସରିଯାଇଛେ ସେଇଟା ହ ବିନ୍ଦ୍ ଥିଲି ତ ସେ ଦିନ ଗାଡ଼ି ତେଲ୍ ନେଇଥିବାର୍ ତମେ ରାସ୍ତାରେ ବାଟେ ଏମ୍ତା ହଇରାଣ୍ କରୁଥିବ ତାମାନେ ଏଁ ତମେ ଗାଡ଼ି ଦେଇ ଯାଉଛ ତେଲ୍ ଲିଟରେ ଭରି ଦବା କଥା ତମକୁ ସେ ଆଶା କରିଥିସ ତମେ ହ ହ ହ ଠିକ୍ ଅଛି ନିଅ ଓଃ ହ ତମେ ତ ଗାଡ଼ିରେ ସବୁ ତେଲ୍ ଭରି ଦଉଥିବ ତମେ କାଁଣା ପାଇବ ସେନ ହ ତମେ ସବୁ ତ ତେଲ୍ ଭରି ବୁଲୁଛ କି ତମେ ହ ହ ହ ହଁ ହେଟା ବି ଯାହା କହୁଛ ଠିକ୍ କହୁଛ ତେଲ୍ ବାଟେ ଘାଟେ ନେଇ ମିଲ୍ବ ବୁଝିଲ ତ ହଁ ଠିକ୍ ହେ ଠିକ୍ ହେ ଠିକ୍ ହେ ଠିକ୍ ହେ ଠିକ୍ ଅଛି ଭର ଭର ଭର ପାଞ୍ଚଶହ ଟଙ୍କା ତେଲ୍ ଭର ନାଇଁ ନାଇଁ ଆଉ ଡ଼୍ରାଇଭର୍ମାନେ ଠକ୍ଛନ୍ ବି ଆମେ ଦେଖୁଛୁ କେତେ ଭର୍ ଭର୍ ରଖ୍ମାର